ଲୋକମାନେ ନିଆଁ ସେକି ହୁଅନ୍ତି ଏବଂ ଚଦର ହେଉ କମଳ ହଉ କନ୍ଥା ହେଉ ଏଇସବୁ ଘୋଡ଼ାନ୍ତି ହେଲେ ଏବେକା ଲୋକମାନେ ସବୁ ଜ୍ୟାକେଟ୍ ୟ୍ୟୁଜ୍ କରୁଛନ୍ତି ମୁଁ ମଧ୍ୟ ନେଟ୍ରୁ ଅର୍ଡ଼ର କରିଥିଲି ଜ୍ୟାକେଟ୍ ଏତେ ଭଲ ଆସିନଥିଲା ତେଣୁକରି ମୁଁ ଯାଇକି ଦୋକାନରୁ ଜ୍ୟାକେଟ୍ ଆଣିଲି ଦୋକାନରେ ଜ୍ୟାକେଟ୍ଟି ବହୁତ ଭଲ ଆସିଲା ଏବଂ ରେଟ୍ ମଧ୍ୟ ଟିକେ ଆସିଥିଲା ଯେ କିନ୍ତୁ ଭଲ ହେଇଥିଲା ଜ୍ୟାକେଟ୍ଟି ପିନ୍ଧିବାରୁ ମୁଁ ମଧ୍ୟ ଶୀତରୁ ରକ୍ଷା ପାଇ ପାରୁଛି ବହୁତ ଯେତେବେଳେ ଆଗରୁ ମୁଁ ଯାଉଥିଲି ଜ୍ୟାକେଟ୍ ନଥିଲା ଯେତେବେଳେ ଟ୍ୟୁସନ୍ ଯାଉଥିଲି ସେତେବେଳେ ସେତେବେଳେ ମୁଁ ମୁଁ ଥରି ଥରି ଯାଉଥିଲି ଏବେ କେତେ ଜ୍ୟାକେଟ୍ ପିନ୍ଧିଲା ପରେ ମୋତେ ବହୁତ ଆରାମ ଲାଗୁଛି ମୁଁ ଏବଂ ସନ୍ଧ୍ୟାବେଳୁ ହେଉ ସକାଳେ ହଉ ପିନ୍ଧିପାରୁଛି ଯେତେବେଳେ ସେତେବେଳେ ସେତେବେଳେ ପିନ୍ଧିପାରୁଛି ଆଉ ମୁଁ ସବୁ ବାହାରକୁ ଯାଇପାରୁଛି ସବୁ ପିନ୍ଧିକି ବାହାରକୁ ସେଠି ଯାଇପାରୁଛି ସେ ଶୀତରୁ ସେ ଜ୍ୟାକେଟ୍ ରକ୍ଷା କରୁଛି ବହୁତ ଆଉ ମୁଁ ମଧ୍ୟ ସେତେବେଳେ ଯିବି କୁଆଡ଼େ ବନ୍ଧୁବାନ୍ଧବ ଗଲି ଯୁଆଡ଼େ ଗଲି ସେଇଟା ମଧ୍ୟ ପିନ୍ଧିକି ସବୁବେଳେ ଯାଇପାରୁଛି ପିକ୍ନିକ୍ ମିକ୍ନିକ୍ ଗଲେ ବି ପିନ୍ଧି ସେ ଯାଇପାରୁଛି